ଆଜିକାଲି ଚିତ୍ରକଳାଟି ଚାରିଆଡ଼େ ପ୍ରସାରିତ ହେଉଛି ଏବଂ ସଥିରେ ପ୍ରଭାବିତ ହୋଇ ବହୁତ ଗୁଡ଼ିଏ ବ୍ୟକ୍ତି ଚିତ୍ର କରିବାକୁ ଆଗଭର ହେଉଛନ୍ତି ବହୁତ ଗୁଡ଼ିଏ ନୂଆ ନୂଆ ଚିତ୍ରକର ସେମାନେ ଖୁବ ସୁନ୍ଦର ଭାବରେ ଚିତ୍ର ମଧ୍ୟ ଅଙ୍କନ କରୁଛନ୍ତି ଏବଂ ସେମାନେ ସେଇ ଚିତ୍ରଗୁଡ଼ିକ ଭିନ୍ନ ପ୍ରଦର୍ଶନୀ କିମ୍ବା କୌଣସି ଗ୍ୟାଲେରୀରେ ମଧ୍ୟ ସ୍ଥାନ ପାଉଛି ସେଇଠୁ ମୁଁ ମଧ୍ୟ ଛୋଟ ଛୋଟ ଚିତ୍ର ଅଙ୍କନ କରିଥାଏ ଏବଂ ମୋ ଚିତ୍ରରେ ମୋ ନିଜର ବ୍ୟକ୍ତିଗତ ଅନୁଭୂତି ଏବଂ ଭାବନାକୁ ସ୍ଥାନ ଦେଇଥାଏ ଯେମିତି ମୁଁ ଗୋଟିଏ ଅଞ୍ଚଳକୁ ବୁଲିଗଲି ସେଠାରେ ଯୋଉ ଯୋଉ ଦୃଶ୍ୟ ଦେଖିଥାଏ ସେହିସବୁ ଦୃଶ୍ୟକୁ ମୁଁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିଥାଏ ଭାବନ୍ତୁ ଯେମିତି ମୁଁ ପୁରୀ ଗଲି ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲି ତାପରେ ସମୁଦ୍ର କୂଳରେ ଗାଧେଇଲି ସେଇ ସମୟର ଯେଉଁ ଅନୁଭୂତି ଅଛି ସେଇଟାକୁ ମୁଁ ଚିତ୍ର ମାଧ୍ୟମରେ ଦର୍ଶାଇଥାଏ ଆଉ ସେଠାରୁ ଆସିଲା ପରେ ମୁଁ ସେ ସେ ଜଗନ୍ନାଥଙ୍କ ମନ୍ଦିର ତାପରେ ପୁରୀ ଇତ୍ୟାଦିର ଚିତ୍ର ଅଙ୍କନ କରିଥାଏ ତେଣୁ କେତେବେଳେ ଯଦି କୌଣସି ଅଞ୍ଚଳକୁ ବା ପ୍ରାକୃତିକ ସହର ରାଜ୍ୟକୁ ପରିପୂର୍ଣ୍ଣ ଅଞ୍ଚଳକୁ ବୁଲି ଯାଇଥାଏ ସେଠାରୁ ଆସିଲା ପରେ ସେଠାରେ ବିତିଥିବା ବହୁତ ଗୁଡ଼ିଏ ଅନୁଭୂତିକୁ ମୁଁ ଚିତ୍ର ଦ୍ୱାରା ଆଙ୍କିଥାଏ ଚିତ୍ର ଅଙ୍କନ କରିବା ଦ୍ୱାରା ଆମର ସେ ଅନୁଭୂତିଟି ସାରା ଜୀବନ ପାଇଁ ଆମ ଭିତରେ ଅନ୍ତର୍ନିହିତ ଭାବରେ ରହିଥାଏ ଏବଂ ଆମେ ତାହାକୁ କେବେ ମଧ୍ୟ ଭୁଲି ଯାଇନଥାଉ କାରଣ ଚିତ୍ର ଦ୍ୱାରା ଆମେ ସେଇ ଜିନିଷକୁ ପ୍ରଦର୍ଶନ କରିବା ଦ୍ୱାରା ତାହା ଆମ ମନ ଭିତରେ ଆହୁରି ଗଭୀର ଭାବରେ ସାଇତି ହୋଇ ରହିଥାଏ ପୁଣି ଆମେ ସେ ଚିତ୍ରକୁ ଦେଖି ପରେ ଆମେ କେମିତି ଯାଇଥିଲୁ କେମିତି ସେଇଠି ଦର୍ଶନ କରି କେମିତି ବୁଲିଥିଲୁ ସେସବୁ ଆମର ଖୁବ ମନେ ପଡ଼ିଯାଏ ସେଥିପାଇଁ ମୁଁ ଯେୋଉଠାକୁ ଯାଏବି ଯୋଉଠାରୁ ଅନୁଭୂତି ଆଣେ ତାହାକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରି ତାହାକୁ ସାଇତିକି ରଖିଥାଏ